ମୁଇଁ ଯେତେବେଲ୍ ବଗିଚା ତ ମୁଇଁ ଜଗେଇଛେଁ ହେଲେ ମତେ ଗୁଟେ ଏନ୍ତା କାମ୍ ପଡ଼୍ଲା ଯେ ରାୟପୁର୍ ଯିବାର୍'କେ ପଡ଼୍ଲା ତା'ର୍ପରେ ମୁଇଁ ପାଞ୍ଚ୍ ଦିନ୍ର ପାଞ୍ଚ୍ ଦିନ୍ ମତେ ବାହାର୍କେ ଗଲି ତା'ର୍ପରେ ସେ ପିଲାକୁ ଟିକେ ପାଞ୍ଚ୍ ଦିନ୍ କା'ଯେ ମୁଇଁ ତାକେ ପିଲାକେ ରଖ୍ଲି ଆଉ ସେ ପିଲାକେ କହେଲି ଦେଖ ବାବୁ ପାଣିପୁଣା ଟିକେ ଭଲ୍ କରି ଦେବୁ ଆଉ ଯେନ୍ତା

ଆଉ ମୁଇଁ ଆସ୍ଲା ପର୍ଯ୍ୟନ୍ତ ତୁଇ ବଗିଚାକେ ତୋର୍ ଦାୟିତ୍ୱନେ ତୁଇ ରଖିଥିବୁ